ଅଞ୍ଚଳମାନଙ୍କର ଯେଉଁ କୃଷକମାନେ ଅଛନ୍ତି ବା କୃଷି କାର୍ଯ୍ୟ କରୁଛନ୍ତି କୃଷି କାର୍ଯ୍ୟ କରିବା ଦ୍ଵାରା ସେମାନେ କିଛିଟାରେ ଉପକୃତ ହେଉ ନାହାନ୍ତି କି ଯେତିକି ପରିଶ୍ରମ କରୁଛନ୍ତି ତା'ର ମୂଲ୍ୟ ମଧ୍ୟ ପାଉନାହାନ୍ତି ତେଣୁ କୃଷି କାର୍ଯ୍ୟ କରିବା ପାଇଁ ସମସ୍ତେ ଅରାଜି ବା କୃଷି କରିବା ପାଇଁ କେହି ରାଜି ନୁହନ୍ତି ଆଉ ଆଗ ଭଳି ଯେମିତି ଗ୍ରାମାଞ୍ଚଳ ମାନଙ୍କର ମୂଲ ମଜୁରୀ ଲାଗୁଥିଲେ କି ତାକୁ ତା' କାଲି ଆମର ବିଲ କାମ ହେବ କୃଷି କାର୍ଯ୍ୟ ହେବ ତାକୁ ସନ୍ଧ୍ୟାବେଳେ କହିଦେଲେ ଯେ ଆରେ କାଲି ମୋର ତିନିଜଣ କି ଚାରି ଜଣ ଧରିକି ତୁମେ ଆସିବ କାମ ଆରମ୍ଭ କରିବା କି କାମ ହେବ ତେଣୁ ଏବେ ଆଉ ସେ ସବୁ ମିଳୁ ନାହାନ୍ତି ସବୁ ବାହାରକୁ ପଳାଉଛନ୍ତି ଯାହା ଘରେ ଦୁଇଚାରି ଜଣ ଅଛନ୍ତି କି ପାଞ୍ଚ ଜଣ ଅଛନ୍ତି ସେଇମାନେ ହିଁ କୃଷି କାର୍ଯ୍ୟ କରୁଛନ୍ତି ଦିନ ମଜୁରି ତ ଏବେ ବହୁତ କମ୍ ତେଣୁ ସେମାନେ ସମସ୍ତେ କେହି କାମ କରିବାକୁ ରାଜି ନାହାନ୍ତି ତେଣୁ କୃଷି ଯେତିକି ପରିଶ୍ରମ କରୁଛି ଯେତିକି ମାନେ ଶ୍ରମଦାନ କରୁଛି କି ବା ପଇସା ଖର୍ଚ୍ଚ କରିକି କୃଷି କରୁଛି ତା'ର ମୂଲ୍ୟ ସେ ପାଉନାହିଁ